ଆପଣ ଯେନ୍ ବାଜା ବିଷୟରେ କିନ୍ତୁ କିଛି କିଛି କର୍ବାର ଲହିଁ ଯେନ୍ ଯନ୍ତ୍ରପାତି ଶିଖିଚ ଯଦି ବୁଚ ଆମେ ତ କିଛି ଶିଖି ନାହିଁ ହଁ ଶିଖିଥିଲେ କଣା ତମଁ କହ ତୁ ନାଇଁ ଶିଖିଛୁଁ ବୋଲିକିରି ଆମେ ତ ଶିଖିିନି ବୋଇଲେ ଯଦି କହିଲେ ଚେଷ୍ଟା କରମୁ ଶିଖିବାର୍ ଲାଗି ନ ନାଇଁ ତ ବର୍ତ୍ତମାନ ତ ଆମେ ଶିଖିନି କାଣା ଯାଇଁଛୁଁ ଯେ କହମୁଁ ଏକ କହୁଛୁ ଆମେ ଆପଣଙ୍କୁ